ଆଦେ ମନ୍ଦିର୍ ନେ ଆସ୍ଛେଁ ଯେନ୍ ଇନେ ମାନ୍ୟତା କା'ଣା ଆଏ ସବୁ ହେଲାନ ଇ'ଟା

ସବୁ ମାଇଝି ମାନେ ଆଏସନ୍ ଇନ୍କେ ଦୁହି ଲୁକ ଆଏସନ୍ ପିଲାମାନ୍ଙ୍କୁ ବି ଚଲ୍ସି ମାଇଝିମାନ୍ଙ୍କୁ ଚଲ୍ସି କି ଖାଲି ପିଲାମାନ୍ଙ୍କୁ ଇନେ ମାଗ୍ଲେ କା'ଣା ମିଲ୍ସି କାଏଁ କା'ଣା ହଁ ଆସ୍ଛେଁ ଯେ ମତେ ବହୁତ୍ ଶାନ୍ତି ଲାଗୁଛେ ଇନେ ଯେ ସେଥିର୍ଲାଗି ଟିକେ ତମ୍କୁ ପଚ୍ରାଲି ଆସ୍ଲି ଯେ ତୁମର୍ କଥା ଶୁନ୍ଲି ଯେ ଭଲ୍ ଲାଗ୍ଲା ସବୁ କହେଲ ଯେ ଶୁନ୍ବାର୍ ଲାଗି ଭଲ୍ ଲାଗ୍ଲା ହୁଁ ସୁବୁଆଡ଼େ ବୁଲ୍ବାର୍ ଲାଗି ଭଲ୍ ଲାଗ୍ସି ଇନୁ ବୁଲିଗଲେ ବି ନାଇ କହନ୍